ବିବାହ ବେଳେ ପାଣି ସଟ୍ ଥାଏ ତେଣୁକରି ଆମେ କ'ଣ କରିବୁ ପାଣିଟାକୁ ଗୋଟିଏ ଯେତିକି ପରିମାଣ ଦରକାର ସେତିକି ବ୍ୟବହାର ପାଇଁ ଇଏ କରିବୁ ଆଉ ନହେଲେ ଅନ୍ୟ ଯାଗାରେ ଆମେ ପାଣି ଭରିକି ରଖିକି ରଖିଦେଇଥିବୁ ତାହେଲେ ଗାଁ ପାଣି ଗାଁ ପାଣିରେ କୂଅ ପାଣି କୂଅ ପାଣିରୁ ପାଣି ବହୁତ ଭଲ ଥାଏ ବୋରିଙ୍ଗ ଅଛି ବୋରିଙ୍ଗରେ ବି ଭଲ ଥାଏ କିଛି ଅସୁବିଧା ନାହିଁ ବନ୍ଧ ଅଛି ବନ୍ଧରେ ଗାଧାନ୍ତି ସମସ୍ତେ ପାଣି ସଫା ଥାଏ ବାହାଘରରେ ପାଣି ନିଅଣ୍ଟ ହୁଏନାହିଁ କିଛି ନାହିଁ ଭୋଜି ଯେତିକି କାମ ହେଲା ଗାଁରେ ଛୋଟ ନାହିଁ ବଡ଼ କାମ ଯେତିକି ହେଉଛି କାମ ସବୁତକ ପାଣି ସଟ୍ ରହିଥାଏ ପାଣି ଇଏ ଆମକୁ ଦରକାର ହେଉଛି ପାଣି ବ୍ୟତୀତ କେଉଁ କାମ କରିହେବ ନାହିଁ କିଛି ନାହିଁ ପାଣି ର ବ୍ୟବସ୍ଥା ବହୁତ ଭଲ ଅଛି ଆଉ କିଛି ଅସୁବିଧା ନାହିଁ କିଛି ନାହିଁ ପାଣିର ସୁବିଧା ମାନେ ଚାଷବାସ କରିବାପାଇଁ ବି ପାଖରେ ଭଲ ଅଛି ପାଣି ସବୁ ଅଛି ଅସୁବିଧା କିଛି ନାହିଁ ସମସ୍ତେ ଯିବାଆସିବା ବାଟରେ ବି ପାଣିର ସୁବିଧା ଅଛି ପାଣି ପାଉଛନ୍ତି ସମସ୍ତେ ଇଏ କରୁଛନ୍ତି ପାଣି ଯେତିକି କାମ ହେଉଛି ସେତିକି ଦରକାର ସେତିକି ଆଉ ଦରକାର କରିବା କଥା ନୁହେଁ